ଗୁହାଳେ ମୁଁ ପଚିଶଟା ଗାଈ ରଖିଛି ମୋ ଗାଈ ସେବା ମୁଁ ନିଜେ କରୁଛି ମୋ ଗାଈ ଗୋବର ଝାଡ଼ା ବସିଲେ ଗୋବର ହେଲା ମୁଁ ନିଜେ ନେଇକି ଥରକୁ ଥର ଗୋଟିଏ ଜାଗାରେ ତାକୁ ଗଦାଉଛି ପରିସ୍ରା ହେଲା ତାକୁ ବି ନେଇକି ଗୋଟିଏ ଜାଗାରେ ଢାଳୁଛି ଥଣ୍ଡା ହେଲେ ଶୀତ ଦିନେ ମୁଁ ଶିଙ୍ଗରେ ସୋରିଷ ତେଲ ବି ଘସୁଛି ଥଣ୍ଡା କଟିବା ପାଇଁ ଖରା ଦିନେ ଗରମ ଲାଗିଲେ ଗୁହାଳେ ଫ୍ୟାନ ଲଗାଉଛି ଦି ଗାଈ ମାନଙ୍କୁ ଥଣ୍ଡା ରଖିବା ପାଇଁ ଦେହ ଗାଧୋଇ ଦେଉଛି ଖୁରା ଖାସିଆଁନ ପାଇଁ ପ୍ଲେନ୍ ହେଲେ ସେ ଖସିଯିବ ସେତେ ଶୀଘ୍ର ସେ ଖଦଡ଼ା ସିମେଣ୍ଟର ବି କରା ହେଉଛି ଚାରିପଟ ଯାକ ମାସ ଫସା ତାଙ୍କୁ ନ ଖାଇବା ପାଇଁ ଘାସ ଘୁସ ବହୁତ ଅପରିଷ୍କାର ହୋଇଥିଲା ତାକୁ ବି ସଫା ରଖୁଛି ମୋ ନିଜ ଗୁହାଳ ମୁଁ ନିଜେ ଯତ୍ନ ନେଉଛି ନିଜେ ହିଁ ସଫା ରଖୁଛି